ଆମର ଗୋରୁ ଗାଈ ବି ଅଛନ୍ତି କିଛି ବି ଛେଳି ରଖୁଁ ମେଣ୍ଢା ମେଣ୍ଢା ଏଇ ରଖୁ ସେ ସିଏ ସବୁ ତା ଦ୍ଵାରା ଆମେ ବହୁତ ଉପକୃତ ହେଉ ଆଉ ସିଏ ମେଣ୍ଢା ଛେଳି ଯେତେବେଳେ ତାଙ୍କୁ ଯେଉଁ ସେବା ଶୃଶୁଷା ହେବା କଥା ତାଙ୍କୁ ଆମେ ସେଇ ରକମ ସେବା ସେବା ତାକୁ ଗୁହାଳ ପୋଛିବା ଠୁ ଆରମ୍ଭ କରିକି ଧର ଇଏ ବର୍ଷା ଦିନ ଆଇଲା ମେଣ୍ଢାଫେଣ୍ଢା ରୋଗଫୋଗ ହୁଏ ତାକୁ ବି ତା ଚିକିତ୍ସା ସବୁ କରୁ ମେଣ୍ଢା ଛେଳି ତାପରେ ସେଇ ଯେ ଇଏ କରିବା ଭିତରେ ଆମେ ସେ ଗାଈ ଯେଉଁ କ୍ଷୀରଫୀର ଆଜ୍ଞା ଦିଅନ୍ତି ସେଇ କ୍ଷୀର ବି ଆମେ ନେଇକି ଆମର ଏଠି ଅଛନ୍ତି କିଛି ସିଏ ଆସିକି କ୍ଷୀର ନିଅନ୍ତି ମେଣ୍ଢା ଛେଳି ତାକୁ ଏତେ ଲାଳନ ପାଳନ କଲା ପରେ ସିଏ ତାକୁ ଇଏ ହେଲା ପରେ ଯେଉଁଟା ଇଏ ହୁଏ ତାକୁ ହେଟବାଟ କି କିଛି ଆସୁଛନ୍ତି ମୁସଲମାନ ଲୋକ ଘର ପାଖରୁ ନିଅନ୍ତି ଆଉ ତାଦ୍ୱାରା ବି ଆମେ ଉପକୃତ ହେଉଛୁ ଏମିତି କରି ଆମର ଏଇ ପଶୁ ସଂସ୍ଥାଟି ବ ଏମତି ଚାଲିଛି ବଞ୍ଚେଇ ରଖିଛୁ ଆଉ